ହଁ ହ୍ୟାଲୋ କଣ ଗାୟତ୍ରୀ ରେଷ୍ଟୁରାଣ୍ଟକୁ ଲାଗିଛି କି ନାଇଁ ମୋର ଗୋଟେ ଭେଜ୍ ବିରିୟାନୀ ଅର୍ଡ଼ର କରିବାର ଥିଲା ତ

କେତେ ଟଙ୍କା ଲେଖା ଅଛି ହାଫ୍ କେତେ ଅଛି ଆଉ ଫୁଲ୍ କେତେ ଅଛି ଏତେ ଟଙ୍କା ଆଉ କମ୍ ନାଇଁ କି ହଁ ଯେ ମୁଁ ତ ସବୁଦିନ ତମ ପାଖରୁ ନେବି ଯେ ଏତେ ରେଟ୍ କଣ ପାଇଁ କରୁଛ ହଁ ଯେ ଭାଇ ଟିକେ କମେଇଲେ ହବନି କି ହୁଁ ହୁଁ ଆହୁରି କଣ କଣ ସାଧା ଅଛି ଭାତ ଡାଲି ଖଟା ସନ୍ତୁଳା ଛତୁ ଏଗୁଡ଼ା କେତେ ଟଙ୍କା ନେଉଛନ୍ତି ହୁଁ ହାଫ୍ କେତେ ଯାଉଛି ହାଫ୍ କେତେ ଯାଉଛି ଏତେ ଟଙ୍କା ଓହୋ ଆଉ କେତେ ଟଙ୍କା ପୁରାପୁରି ଠିକ୍ରେ କହୁନାହାନ୍ତି

ହଉ ତାହାଲେ ସାଧା ମିଲ୍ ଅର୍ଡ଼ର କରିଦିଅ ଆଉ ଛତୁ ଆଉ ପନିର ହୁଁ କେତେ ଟଙ୍କା ଟୁଫିପ୍ଟି ହଉ ଠିକ୍ ଅଛି ହଉ ରହିଲି